ହଁ ମୁଁ କହିପାରିବି ଅନେଶତ ନଅ ଶହ ଅନେଶତ ନଅ ହଜାର ନଅ ଶହ ଅନେଶତ ଅନେଶତ ହଜାର ନଅ ଶହ ଅନେଶତ ପାଞ୍ଚ ଶହ ଦଶ